ମୁଁ ଯେଉଁ ବ୍ୟାଗଟି କିଣିଛି ତାର ଖରାପ ଗୁଣ ଗୁଡ଼ିକ ହେଲା ସେଇଟା ମୋର ପସନ୍ଦ ଆସିଥିବାରୁ ତାକୁ ମୁଁ ଅଧିକ ଦାମ ଦେଇ କିଣିଥିଲି ଏବଂ କିଛି ଦିନ ଗଲା ପରେ ତାର ଚେନ୍ ଗୁଡ଼ିକ ଛାଡ଼ି ଛାଡ଼ି ଯାଇ ଖରାପ ହୋଇଯାଉଛି